ବିବାହରେ କନ୍ୟାମାନଙ୍କୁ ଉପହାର ଉପହାର ପାଇଁ ବହୁତ କିଛି ଦିଆଯାଏ କପଡ଼ା ଦିଏ ସିଏ ପଇସା ଦିଏ ମୋଟର୍ ସାଇକେଲ ଦିଏ କିଏ କ'ଣ ସବୁ ଗିଫ୍ଟ ସେ ଦିଏ ଉପହାର ତ ଦିଆଯାଏ ତା'ର ଶେଷ ନାହିଁ ଯାହା ଦେଲେ ମଧ୍ୟ ବିବବାହରେ ଉପହାର ଶେଷ ନାହିଁ ଯ ଯାହା ଦେଇପାରୁଛିି ସେ ଦେଉଛି ଆଉ ଯୌତୁକ ଯୌତୁକଟା ତ ସମାଜରେ ନାହିଁ ତା'ହେଲେ ମଧ୍ୟ ସେ ଜିନିଷଟା ସରକାର ବିରୋଧୀ ହେଲେ ମଧ୍ୟ ତ ଯାହା ଲୁଚା ଛପା କରିକି ସେଇଟା ଯାହା ମୋଟର୍ ସାଇକେଲ ଦେଉଛି କିଏ ସୁନା ଦେଉଛି କିଏ ଟଙ୍କା ଦେଉଛି କିଏ ଚାରି ଚକିଆ ଗାଡ଼ି ଦେଉଛି ଏଇସବୁ ଦେଇ କରି ସବୁ ବିବାହ ଉପାୟ ସବୁ ଦିଆହେଉଛି ସେଇ ସେଥିପାଇଁ ବିବାହଟା ମୋତେ ଭଲ ଲାଗେ